ପଶୁ ଉତ୍ପାଦ ପ୍ରକ୍ରିୟାକରଣ ରେ ଯେଉଁ ସବୁ ଉତ୍ପାଦ ମିଳେ ତାହା ହେଲା ଗାଈ ଠାରୁ ଯେମିତି କ୍ଷୀର ମିଳେ ତାକୁ ପ୍ରକ୍ରିୟାକରଣ ଉପାୟରେ ଆମ୍ଭେ କ୍ଷୀରରୁ ଦହି କରୁ ଦହିରୁ ଛେନା କରୁ ଦହିରୁ ଲହୁଣୀ ଆସେ ଲହୁଣୀ କରୁ ଛେନା କରୁ ଘିଅ କରୁ ଏହି ସବୁ ଉତ୍ପାଦ ଗୁଡ଼ିକ ପଶୁର ତାକୁ ପ୍ରକ୍ରିୟାକରଣ ମଧ୍ୟାମରେ ଆମ୍ଭେ ଏମିତି ପ୍ରସ୍ତୁତ କରି ଜିନିଷକୁ ଏହି ଉତ୍ପାଦ ନୂତନ ଉତ୍ପାଦକୁ ଆମ୍ଭେ ବଜାରରେ ବିକ୍ରି କରୁ ଏହାଦ୍ୱାରା ଆମ୍ଭର ଦୁଇ ପଇସା ଲାଭ ବି ହୁଏ ପଶୁ କିଣିବା ଠାରୁ ଆରମ୍ଭ କରି ଶେଷରେ ରୋଜଗାର ପର୍ଯ୍ୟନ୍ତ ସବୁ ଯାହା ପ୍ରକ୍ରିୟା ରହିଛି ସେଗୁଡ଼ିକ ହେଲା ପଶୁ କିଣିବ କିଣିବା ପରେ ତାହାପାଇଁ ଗୋଟେ ସ୍ୱତନ୍ତ୍ର ଗୋଟେ ଗୁହାଳ ଘର ତିଆରି ହେବ ଏବଂ ସେ ଗୁହାଳ ଘରେ ପଶୁକୁ ରଖିବ ତା'ର ଖାଇବା ପିଇବା ତାକୁ ସଫାସୁତୁରା ରଖିବା ଗାଧୋଇ ଦେବା ଏହାସବୁ କରି ତା'ର ଯତ୍ନ ନେବା ତା'ପରେ ପଶୁ ଯେତେବେଳେ ଜନ୍ମ କରିବ ପିଲାଟିଏ ତା'ପରେ ସେଇ କ୍ଷୀର ଦେବ କ୍ଷୀରକୁ ଆମେ ସଂଗ୍ରହ କରି କ୍ଷୀରରୁ ପ୍ରକ୍ରିୟାକରଣ ମାଧ୍ୟମରେ ଦହି ଲହୁଣୀ ଛେନା ଦହି ଏସବୁ ପ୍ରସ୍ତୁତ କରି ତାକୁ ନୂତନ ଉତ୍ପାଦରେ ପରିଣତ କରି ଆମ୍ଭେ ବିକ୍ରି କରିଥାଉ ଏବଂ ସେ ବିକ୍ରିକରିବା ଦ୍ୱାରା ଆମ୍ଭର ଦୁଇ ପଇସା ଲାଭ ମଧ୍ୟ ହୋଇଥାଏ